ମୁଁ ଜାଣିଥିବା ରାଜନୈତିକ ନେତାଙ୍କ ବି ବିଷୟରେ ଯଦି କହିବାକୁ ଗଲେ ମାନ୍ୟବର ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ମୋ ପ୍ରିୟ ନେତା ଏବଂ ସେ ଓଡ଼ିଶାବାସୀଙ୍କର ହୃଦୟରେ ମଧ୍ୟ ବସିଛନ୍ତି କାରଣ ଗତ ପଚିଶବର୍ଷ ହେଲା ସେ ଶାସନ ଦଳର ଅଛନ୍ତି ଏବଂ ଲୋକଙ୍କର ଭଲମନ୍ଦ ବୁଝିବା ପାଇଁ ଅନେକ ପ୍ରକ୍ରିୟା ଏବଂ ମାଧ୍ୟମ ସିଏ ଲୋକଙ୍କପାଇଁ ଆଣିଛନ୍ତି ଦେଖିବାକୁ ଗଲେ ଆଉ ଅନେକ ମାଆମାନଙ୍କ ପାଇଁ ଅନେକ ପ୍ରକାର ସୁବିଧା ସେ କରିଛନ୍ତି ଓ ସେ ଗାଁ ଗାଁକୁ ମଧ୍ୟ ବର୍ତ୍ତମାନ୍ ଦେଖିବାକୁ ଗଲେ ଆଉ ଲକ୍ଷ୍ମୀ ବସ୍ର ବ୍ୟବସ୍ଥା କରିଛନ୍ତି ଯାହାଫଳରେ ଛୋଟ ଛୋଟ ଗାଁରୁ ଆଉ ଯେଉଁମାନେ ପାଠ ପଢ଼ିନାହାଁନ୍ତି ସେ ଘରକୁ ଘର ସେ ବସ୍ ଯାଇ ଲୋକଙ୍କୁ ଯେଉଁ ସାହାଯ୍ୟ ଏବେ ଦେ ଦେବାରେ ଲାଗିଛି ତାହା ଗୋଟେ ଐତିହାସିକ ସିଏ ଷ୍ଟେପ୍ ବା ନିର୍ଣ୍ଣୟ ନେଇଛନ୍ତି ଆଉ ଯଦି ମୁଁ ନିରଞ୍ଜନ ପଟ୍ଟନାୟକ ଏବଂ ସୁର ରାଉତରାୟଙ୍କ ବିଷୟରେ କହିବି ସେମାନେ ହେଉଛନ୍ତି ଗୋଟେ ବିରୋଧୀ ଦଳର ନେତା ଏବଂ ଅପରାଜିତା ଷଡ଼ଙ୍ଗୀ ମ୍ୟାଡ଼ାମ ମଧ୍ୟ ଗୋଟେ ମାନ୍ୟବର ଏମ୍ପି ସେ ଅଛନ୍ତି ସେ ମଧ୍ୟ ଭଲ ପଦକ୍ଷେପ ନେଉଛନ୍ତି ଏହା ହିଁ ମୋର ରାଜନୈତିକ ନେତାଙ୍କ ବିଷୟରେ କହିବାର କଥା